ହଁ ଆମେ ସାଙ୍ଗମାନେ ଏଇ ନୂଆ ବର୍ଷରେ ଏକ ପିକନିକ୍ କରିବାକୁ ଯାଇଥିଲୁ ବା ବଣଭୋଜି କରିବାକୁ ଯାଇଥିଲୁ ଆମେ ଭୁବନେଶ୍ୱର ଯାଇଥିଲୁ ଭୁବନେଶ୍ୱରର ଚନ୍ଦକାରଣ୍ୟରେ ଏକ ଆମେ ବଣଭୋଜିର ଆୟୋଜନ କରିଥିଲୁ ସେଠାରୁ ଆମେ ନନ୍ଦନକାନନ ବୁଲିଲୁ ନନ୍ଦନକାନନ୍ ଲିଙ୍ଗରାଜ ଖଣ୍ଡଗିରି ଧଉଳିଗିରି ଏସବୁ ବୁଲି ଆମେ ଶେଷରେ ଯାଇଁ ଚନ୍ଦକା ଜଙ୍ଗଲରେ ଏକ ଭୋଜିର ଆୟୋଜନ କଲୁ ଭୋଜି ପ୍ରସ୍ତୁତ ହେଉଥିବା ବେଳେ ମୁଁ ଆମ ସାଙ୍ଗମାନଙ୍କ ସହିତ ଅନେକ ପ୍ରକାରର ମାନେ ଫ ଫଟୋ ସବୁ ଉଠେଇଥିଲି କାହିଁକି ନା ଏ ଫଟୋ ସବୁ ଉଠେଇବାର ଉଦ୍ଦେଶ୍ୟ ଏହିକି ଯେ ଏ ଫଟୋରେ ଆମର ସ୍ମୃତି ସବୁ ରହିଲା ଆଉ କିଛିଦିନ ଗଲା ପରେ ଆମେ ଏ ଫଟୋକୁ ଯେତେବେଳେ ଦେଖିବୁ ଆମର ପୁରୁଣା ସ୍ମୃତି ସବୁ ମନେପକେଇବା ପାଇଁ ଏଇସବୁ ଫଟୋ ମୁଁ ଉଠାଇଥିଲି ତେଣୁ ଏହି ଫଟୋ ଆମ ସାଙ୍ଗମାନଙ୍କ ସହିତ ଏଇ ଫଟୋ ମୋର ଏକ ଅବିସ୍ମରଣୀୟ ସ୍ମୃତି ଭାବରେ ମୁଁ ଏହାକୁ ରଖିଛି